କ'ଣ କରୁଛୁ ମୁଁ ଘରେ ଅଛି ଆଉ ଗାଧୋଇ ସାରିଲି ଯେ ମୁଁ ତେ ଫୋନ କରିଥିଲି ଗୋଟିଏ କାମରେ ଆଉ ମୁଁ କାଲି କି ଯିବା ଟିକେ ସେ ଭୁବନ ଟିକେ ଯିବା

ରାତି ଯିବା ସେ କ'ଣ ଗୋଟିଏ ପରା ନୂଆ ଢାବାଟେ ଖୋଲିଛି ହଁ ରଙ୍ଗିଲା ରଙ୍ଗିଲା ଯିବା ସେଠି ଯିବା ନୂଆ ଢାବାରେ କ'ଣ କେମିତି କରିଛି ଖାଇକି ଆସିବା ରୟାଲ ଢାବାରେ ତା ଯିବାନି ମ ଏବେ କୁଆଡ଼େ ସେ ରଙ୍ଗିଲାଟା କୁଆଡ଼େ ମଟନ ଭାତ ଶହେ ସତୁରି ଟଙ୍କା କୁଆଡ଼େ ନେଉଛି ପ୍ଲେଟ ବିରିୟାନୀ ସେ ରୟାଲ ଗାର୍ଡ଼େନ ସେ ଟୋଟାଲି ଭାତ ଦେଉନାହିଁ ହଁ ଆର ଆର ଆର ହେଉଛି ମସଲା କମ ଆର ପୁରା ଟେଷ୍ଟ ବହୁତ ବଢ଼ିଆ ଅଛି

ମାନେ ମୁଁ ଯାଇକି ଥରେ ଖାଇ ସାରିଲିଣି ନା ଆଉ ସେଦିନ ମୁଁ ତୋତେ ଫୋନ ଲଗାଇଥିଲି ତୁ ଫୋନ ଉଠାଇଲୁନି ଆଉ ହଁ ସେ ମୁଁ ରାହୁଲକୁ କହିଦେଇଛି ବଣ୍ଟିକୁ କହିଦେଇଛି ସବୁ ସାଙ୍ଗ ହୋଇକି କାଲି ଯିବା ହେଉ ମୁଁ ତୋତେ ତା'ହେଲେ ପରେ ଦେଇ ଦେବି ଆଉ ତୁ କାଲି ପାଞ୍ଚ ହଜାର ଟଙ୍କା ଧରିକି ଯିବୁ ପାଞ୍ଚ ହଜାର ଆଉ ତ ସବୁ ସାଙ୍ଗ ଯିବା ତୁ କାଲି ଖର୍ଚ୍ଚ କରିବୁ ଆଉ ନା ଆଉ କେଉଁ ଭଲ ଢାବାକୁ ଯିବା

ନା ନା କାଲି କାଲି ଏଠି ଭୁବନରେ ଆମେ ଇଏ କରିବା ଆଉ ଗୋଟିଏ ଦିନ ଦେଖି ଢେଙ୍କାନାଳ ଯିବା ଆଉ

ଆଉ ଚିଙ୍ଗୁଡ଼ି ଫ୍ରାଏଟା କେଉଁଠି ଭଲ ହେଉଛି ହଁ ଦେଖିବା ନହେଲେ କାଲି ନହେଲେ ବୁଲି ଚାଲିକି ଖାଇ ପିଇକି ଆସିବା ଆଉ ନାହିଁ ତୁ ପା କାଲି ପାଞ୍ଚ ହଜାର ଟଙ୍କା ଧରିକି ଯିବୁ ସମସ୍ତେ ସାଙ୍ଗ ହୋଇକି କାଲି ଖାଇବା ସବୁ ସାଙ୍ଗ ସାଥି ସେଠି ଗଲେ ଜଣାପଡ଼ିବ ନା ଆଉ ମୋ ପାଖରେ ତ ପଇସାପତ୍ର ନାହିଁ ହେଉ ତା'ହେଲେ